ଓଡ଼ିଆ ଭାଷା ସବୁବେଳେ ଅନ୍ୟ ଭାଷାକୁ ପ୍ରଭାବିତ କରିଥାଏ ଯଥା ବଙ୍ଗାଳୀ ହେଉ ହିନ୍ଦୀ ହେଉ ସଂସ୍କୃତ ହେଉ ସବୁ ଭାଷାକୁ ପ୍ରାୟ ପ୍ରଭାବିତ ବଙ୍ଗାଳୀମାନେ ଯେଉଁମାନେ କଥା କହନ୍ତି ସାଧାରଣ କହନ୍ତି ଓଡ଼ିଆ ବଙ୍ଗାଳୀ ଭାଇ ଭାଇ ତାଙ୍କ ଭାଷା ଆମ ଭାଷା ପାଖାପାଖି ସମାନ ହିନ୍ଦୀର ମଧ୍ୟ କିଛି ଶବ୍ଦ ଓଡ଼ିଆ ଭାଷା ସହିତ ସମାନ ସଂସ୍କୃତର ମଧ୍ୟ କିଛି ଭାଷା ଓଡ଼ିଆ ଭାଷା ସହ ସମାନ ଆମେ ଚାହୁଁଛୁ ଯେ ଓଡ଼ିଆ ଭାଷାର ଉନ୍ନତି ହେଉ ତା'ର ସଂସ୍କୃତି ପରମ୍ପରା ଇତ୍ୟାଦି ବଜାୟ ରହୁ ସେଥିପାଇଁ ଆମେ ସମସ୍ତେ ଚେଷ୍ଟା କରିବା ଦରକାର କେମିତି ଓଡ଼ିଆ ଭାଷା ଆମର ବଞ୍ଚିକି ରହିବ